ଉଦ୍ୟୋଗୀ ମାନଙ୍କ ପାଇଁ ଭାରତ ଏକ ଉଜ୍ଜ୍ଵଳ ଯୁଗ ସୃଷ୍ଟି କରିଛି କାରଣ ପୂର୍ବ କାଳର ବ୍ୟବସାୟୀ ମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ ସିଏ ଯେ କୌଣସି ବ୍ୟବସାୟ ହେଉନା କାହିଁକି ଯେମିତି କି ପରିବା ଆଉ ଶୁଖୁଆ ମାଛ ଯେ କୌଣସି ବ୍ୟବସାୟ କରିବାକୁ ହେଲେ ଆମକୁ ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ଯୁଗରେ ସରକାରଙ୍କ ସହାୟତା ନେଇ କିମ୍ବା ସ୍ଵଂୟସହାୟକ ଗୋଷ୍ଠୀମାନେ ନିଜ ମିଶି ଦଳଗଠନ କରି ନିଜ ଗାଁ ରେ ମଧ୍ୟ ବ୍ୟବସାୟ କରିପାରୁଛନ୍ତି ଯାହାଦ୍ୱାରା ସେମାନେ ଉପକୃତ ହେବା ଦ୍ୱାରା ସେମାନଙ୍କର ପରିବାର ମଧ୍ୟ ଉପକୃତ ହେଉଛି ଏହା ଦ୍ୱାରା ଆମର ଗୋଟିଏ ସୁବିଧା ମିଳିଲା ଯେ ଆମେ ଖରାରେ କିମ୍ବା ବର୍ଷାରେ ବାହାରକୁ ନ ବୁଲି ଆମେ ଗୋଟିଏ ସ୍ଥାନରେ ବସି ବ୍ୟବସାୟ କରୁଛୁ ଏବଂ ଆମେ ବିଭିନ୍ନ କ୍ଷେତ୍ରରେ ଉପକୃତ କରି ଆଗକୁ ଆଗକୁ ଯାଉଛୁ